ହଁ ଆମର ପିଲାମାନଙ୍କୁ ସ୍କୁଲ୍ କଲେଜ୍ରେ ଭର୍ତ୍ତି କରିବାପାଇଁ ଯେଉଁ ଫି ସବୁ ଦେବାକୁ ପଡ଼ୁଛି ତାହା ଚଳନୀୟ ଅଟେ କାହିଁକିନା ସ୍କୁଲ୍ ରେ ଏଁ ଯିବାପାଇଁ ଗାଡ଼ି ଦରକାର ତ ଗାଡ଼ି ବାବଦକୁ ଫି ଦିଆଯାଏ ସ୍କୁଲ୍ ରେ ପଢ଼ଉଥିବା ଗୁରୁଜୀ ଗୁରୁମା'ଙ୍କ ପାଇଁ ଦରମାର ବ୍ୟବସ୍ତା ଅଛି ତେଣୁ ସେ ପାଇଁ ଟିଉସନ୍ ଫି ମଧ୍ୟ ଦିଅଯାଏ ଏହିପରି ସବୁ ସ୍କୁଲ୍ ମାନଙ୍କରେ ବେ ବେସରକାରୀ ସ୍କୁଲ୍ ମାନଙ୍କରେ ଫିସି ଫି ସବୁ ଦେବାପାଇଁ ବ୍ୟବସ୍ତା କରାଯାଇଛି ଯୋଉଟାକି ପ୍ରତି ପିଲାଙ୍କର ଅଭିଭାବକ ମାନେ ସ୍କୁଲ୍ କୁ କିଛି ଫି ଦେଇଥାନ୍ତି ଯାହାକି ଚଳନୀୟ ଅଟେ ନିହାତି ଅତି ଜରୁରୀ ବି ଅଟେ ପିଲାମାନଙ୍କର ଦାୟିତ୍ଵ ନେଇକିରି ପିଲାମାନଙ୍କୁ ପଢ଼େଇବାପାଇଁ ପିଲାମାନଙ୍କୁ ଗାଡ଼ିରେ ଘରୁ ନେଇ ସ୍କୁଲ୍ ପର୍ଯ୍ୟନ୍ତ ହଁ ସ୍କୁଲ୍ ରେ ପାଠପଢା଼ନ୍ତି ସ୍କୁଲ୍ ରୁ ଛୁଟି ହେଲାପରେ ଗାଡ଼ି ମାଧ୍ୟମରେ ଘରେ ଆଣିକିରି ପିଲାମାନଙ୍କୁ ଛାଡ଼ନ୍ତି ତେଣୁ ସେମାନଙ୍କର କିଛି ଶୁଳ୍କ ଅଛି ବା ଫି ଅଛି ସେହି ଶୁଳ୍କ ଗୁଟେ ସାଧାରଣ ପରିବାର ପାଇଁ ଚଳନୀୟ ଶୁଳ୍କ ଅଟେ